ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ପ୍ରଦେଶପ ନେଉଛନ୍ତି ଯେଉଁଠାରେ ମହିଳାମାନଙ୍କ ଗୋଟିଏରୁ ଅଧିକ ଝିଅ ଜନ୍ମ ନ ନେଲେ ତାଙ୍କ ପରିବାର ଲୋକ ବହୁତ ଚିନ୍ତାରେ ପଡ଼ିଯାଉଛନ୍ତି ସେଥିପାଇଁ ସରକାର ମୋ ମୋ ଗୋଲା ଝିଅ ଯୋଜନା ବାହାର କରି ତାଙ୍କୁ ଏକ ଲକ୍ଷ ଟଙ୍କା ଦେଉଛନ୍ତି ଏହାକୁ ଅନମୋଲ ଯୋଜନା ମଧ୍ୟ କୁହାଯାଏ ମହିଳାମାନେ ଲଡ଼ି ଡେଲିଭେରି ସମୟରେ ଗାଁ ଗାଁରୁ ସହ ସହରକୁ ଯିବା ପାଇଁ ଗାଡ଼ି ଗାଡ଼ିର ସୁବିଧା ନଥିଲା ସେ ସେଥିପାଇଁ ସରକାର ଖୁସି ଯୋଜନା କରି ଆ ଆମ୍ବୁଲାନ୍ସ ବାହାର କରିିଲେ ବିନା ପଇସାରେ ସେଥି ସେଥିରେ ଡାକ୍ତରଙ୍କଖାନାକୁ ଯାଇ ପରିିବେଶ ହେଇ ହେଇ ସବୁ ଯୋଜନା ସରକାର ଆମ ରାଜ୍ୟରେ ପ୍ରଚଳନ କରିଛନ୍ତି